ମୋର ଗୋଟିଏ ବଗିଚା ଅଛି ସେଥିରେ ମୁଁ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗେଇଛି ମୁଁ ସେ ବଗିଚାଟିଏ ଦେଖାସୁଣା କରିବା ପାଇଁ ମୋ ସାନ ଭଉଣୀ ଗୋଟେ ଅଛି ସଏ ବି ମତେ ସାହାଯ୍ୟ କରେ ଆଉ ମୋ ଜେଜେମା ବି ସାହାଯ୍ୟ କରେ ମୁଁ ଖତ ପାଇଁ ସେ ଫୁଲ ଗଛର ଖତ ପାଇଁ ପନିପରିବା ଚୋପା କଦଳୀ ଚୋପା ବିଭିନ୍ନ ପ୍ରକାରର ଚୋପା କୁ ସାର ନିଜ ନିଜେ ସାର ତିଆରି କରେ ତା'ପରେ ଗୋବରଖତ ବିଭିନ୍ନ ପ୍ରକାରର ସାର ଦେଇ ମୁଁ ସବୁ ତିଆରି କରେ ହେଲେ ମୁଁ ଯେତେବେଳେ ବଗିଚାରେ ଫୁଲ ଫୁଟେ ଦେଖିବାକୁ ମତେ ବହୁତ ଭଲ ଲାଗେ ଆଉ ସେ ଫୁଲ ଦେଇକିନା ଆମ ଘର ଆଖପାଖ ଲୋକ ଚଳିକିଣା ନେଇ ପୂଜାପୂଜି କରନ୍ତି ତା'ପରେ ପ୍ରାୟଦିନ ସବୁଦିନ ନେଇକିନା ପୂଜା କରନ୍ତି